ମୁଁ ଦୋକାନରୁ ଗୋଟେ ହେଡ଼ ଫୋନ କିଣିକି ଆଣିଲି କିଣିକି ଆଣିଲା ପରେ ମୁଁ ତାକୁ ୟୁଜ କଲି ୟୁଜ କଲା ପରେ ଦେଖିଲି ଯେ ସେ ହେଡ଼ ଫୋନଟା ହିଁ ଖରାପ ହେଡ଼ ଫୋନଟା ଯେହେତୁ ଖରାପ ମୁଁ ତାକୁ ରଖିକି କିଛି ମୋର କାମରେ ଆସିଲାନି ମୁଁ ତାକୁ ଫୋପାଡ଼ି ଦେଲି ଆଉ ମୋ ପଇସା ବେକାର ହେଲା